ହ୍ୟାଲୋ କ'ଣ କହୁନାହାନ୍ତି ହଁ ହଁ ତୁ ପୁରା ଠିକ୍ ଟାଇମ୍ରେ କଲ୍ କରିଛୁ ମୁଁ ଏବେ ଅଛି କ'ଣ ପାଇଁ ନା ମୋତେ ଏକା ଏକା ବହୁତ କଷ୍ଟ ହେଇଯାଉଛି ତ ମୋର ଦରକାର ଜଣେ ସାଙ୍ଗରେ କିଏ ଥିବ ଚା ଫା ଦେଉଥିବ ନେଇକି ପଡ଼ିଥିବ ସବୁ ସଫା କରିଦେଉଥିବ କେତେ ସମୟ ବେଶି ନାହିଁ ସକାଳ ସମୟଟା ତିନି ଘଣ୍ଟା ରହିବ ଆଉ ସନ୍ଧ୍ୟା ସମୟଟା ତିନି ଘଣ୍ଟା ପଇସାଟା ସେମିତି କିଛି ମ୍ୟାଟର୍ କରୁନି ପଇସାଟା ତମେ ଯେମିତି କାମ କରିବ କ'ଣ କାମ କରିବ ସେଇ ଅନୁସାରେ ଯଦି ତମେ ଅଧିକ କାମ କଲ ତା'ହେଲେ ତମକୁ ମାସକୁ ମୁଁ ଦେବି ସାତ ହଜାର ମୁଁ ଅଧିକ କାମରେ ହିଁ କହିଛି ମୁଁ ମାସକୁ ସାତ ହଜାର ହିଁ ତମକୁ ଦେବି ଯଦି ତମେ କମ୍ କାମ କଲ କି ଛୁଟି ନେଲ ତା'ହେଲେ ମୁଁ ତମକୁ ତାଠୁ କମ୍ ପଇସା ଦେବି ଆଉ ହଁ ତମର ଯଦି କିଛି ଅସୁବିଧା ନାହିଁ ତମେ କାଲିଠୁ ଆସି ମୋ ଦୋକାନରେ କାମ କରିପାରିବ ହଁ ହଁ ତମର ଯେତେବେଳେ ସୁବିଧା ପାଇବ ତମେ ଆସିବ ହେଲା ସକାଳେ ବି ତମକୁ ଆସିବାକୁ ପଡ଼ିବ ସନ୍ଧ୍ୟାବେଳକୁ ଆସିବାକୁ ପଡ଼ିବ ହଁ ହଁ ହଉ ଠିକ୍ ଅଛି